ହଁ ମୁଁ ଭାବୁଛି ଓଡ଼ିଆ ଭାଷା ଗଣମାଧ୍ୟମ ଏବଂ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପ୍ରତିନିଧିତ୍ଵ କରିଛି ଯେମିତି ଆମର ଗଣମାଧ୍ୟମରେ ଓଡ଼ିଆଭାଷା ବ୍ୟବହାର ବହୁମାତ୍ରାରେ ହୋଇଥାଏ ଲୋକମାନେ ଓଡ଼ିଆଭାଷାରେ ବହୁତ ଆଲୋଚନା କରିଥାନ୍ତି ଯେମିତି ଶିକ୍ଷା ବ୍ୟବସ୍ଥାରେ ସ୍କୁଲ କଲେଜ ଏସବୁ ଆମର ବହିରେ କିମ୍ବା ଖାତାରେ ସବୁପ୍ରକାର ଓଡ଼ିଆଭାଷା ଲେଖା ହୋଇଥାଏ ଯେମିତି ଆମର ମାତୃଭାଷା ହେଉଛି ଓଡ଼ିଆ ସେଥିପାଇଁ ଆମର ଏଇଠି ତିରିଶଟି ଯାକ ଜିଲ୍ଲାରେ ଓଡ଼ିଆଭାଷା ପ୍ରଚଳିତ ହୋଇଥାଏ